ହେଲା ଆଗକାଳର ଲୋକମାନେ ବିଶେଷ କିଛି ଜାଣି ନଥିଲେ ସେମାନଙ୍କର ଥିଲା ପୂର୍ବଧରଣର ଲୋକ ଥିଲେ କିନ୍ତୁ ଗାଁ କୀର୍ତ୍ତନ ଦେଖୁଥିଲେ କିନ୍ତୁ ବର୍ତ୍ତମାନ ଯେଉଁ ଲୋକମାନେ ଯାତ୍ରା ଦେଖୁଛନ୍ତି ଫିଲ୍ମ ଦେଖୁଛନ୍ତି ଏବଂ ଆଧୁନିକ ଭଜନ ଦେଖୁଛନ୍ତି ଆଧୁନିକ ଗୀତ ଦେଖୁଛନ୍ତି ଲୋକମାନଙ୍କର ପ୍ରିୟ ମନୋରଞ୍ଜନ ପାଇଁ ଅନେକ କିଛି ଅନେକ କିଛି ପ୍ରଭାବିତ କରୁଛନ୍ତି ଲୋକମାନଙ୍କ ମନୋରଞ୍ଜନ ପାଇଁ ବହୁତ କିଛି ଶିଖୁଛନ୍ତି ଏବଂ ଆଜି କାଲି ଲୋକମାନେ ବହୁତ ପ୍ରକାରର କେତେକ ମନ ଖୁସି କରବା ପାଇଁ ତାଙ୍କର ଭିଡ଼ିଓ ମୋବାଇଲ୍ରେ ୟୁଟ୍ୟୁବ୍ ୟୁଟ୍ୟୁବ୍ ସାହାଯ୍ୟରେ ବହୁତ କିଛି ଦେଖୁଛନ୍ତି ଟିଭି ଦେଖୁଛନ୍ତି ଏବଂ ଅନେକ କିଛି କଥା ଜାଣିବା ପାଇଁ ହେଲେ ସେମାନେ ୟୁଟ୍ୟୁବ୍ ବାହାର କରି ଏବଂ ଇନଷ୍ଟାଗ୍ରାମ୍ ବାହାର କରି କେତେ କ'ଣ ଦେଖୁଛନ୍ତି ପୂର୍ବକାଳରେ ଲୋକମାନେ ଯେଉଁଭଳି ଥିଲେ ସେଭଳି ଲୋକମାନେ ଆଉ ନାହାଁନ୍ତି ବର୍ତ୍ତମାନ ଲୋକମାନେ ବହୁତ କିଛି ଶିଖିଗଲେଣି ବହୁତ କିଛି ଜାଣିଗଲେଣି